ହ୍ୟାଲୋ ହଁ ନମସ୍କାର କେଉଁଠୁ ଫୋନ୍ କରିଥିଲେ

ଯେ ମୁଁ ତ ଆପଣଙ୍କର କ'ଣ ହେଉଛି

ହଁ ଆପଣ ଇଏ ଅଲ୍ଟ୍ରାସାଉଣ୍ଡ କରିଥିଲେ ଅଲ୍ଟ୍ରାସାଉଣ୍ଡ କରିନାହାନ୍ତି ତାହେଲେ ଆପଣ ଗୋଟିଏ କାମ କରୁନାହାନ୍ତି ଆପଣ ନୟାଗଡ଼ ଯାଆନ୍ତୁ ଭାରି ନୟାଗଡ଼ରେ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଯୋଉ ନୟାଗଡ଼ ସେଠିକି ଆପଣ ଯାଆନ୍ତୁ ଭାରି ସେଠି ଭଲ ଡାକ୍ତର ମଧ୍ୟ ଅଛନ୍ତି ଗ୍ୟାଷ୍ଟ୍ରୋଲୋଜି ବିଭାଗର ଆଉ ତାଙ୍କୁ ଦେଖା କରିବେ ଅଲ୍ଟ୍ରାସାଉଣ୍ଡ କରିବେ ଆଉ ବି ପି ମଧ୍ୟ ଚେକ୍ କରିଦେବେ ଆଉ ରିପୋର୍ଟ ଅନୁସାରେ ସେ ଅନୁସାରେ କାମ କରିବେ ଆପଣଙ୍କୁ ଭଲ ସୁବିଧା ହବ ସେଇଟା

ଯେ ଯେ ଆପଣ ଅଲ୍ଟ୍ରାସାଉଣ୍ଡଟା କରିଦେବେ ସେଇଟା ସୁବିଧା ହବ ଅଲ୍ଟ୍ରାସାଉଣ୍ଡଟା କଲେ ରିପୋର୍ଟଟା ଆସିଲା ପରେ ତା'ର ବ୍ୟବସ୍ଥା ଯାହା କରିବ ନା ଆଉ ନା ମୁଁ ସେମିତି ମେଡ଼ିସିନ୍ଟା ଦେଇ ଦେଇଥିଲି ଯେ ଆପଣ ଆପଣଙ୍କର ଏଇଟା ଗ୍ୟାଷ୍ଟ୍ରୋଲୋଜି ଗ୍ୟାଷ୍ଟ୍ରୋଲୋଜି ବିଭାଗରେ ସେ ଆପଣ ନୟାଗଡ଼ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଭଲ ଡକ୍ଟର ଅଛନ୍ତି ସିଏ ତାଙ୍କ ସାଙ୍ଗେ ଯୋଗାଯୋଗ କଲେ ଆଉ ସିଏ ଆପଣଙ୍କୁ ଠିକ୍ ବାଟଟା କହିଦେବେ ଆଉ ହଁ ଆପଣ ଏଇଠୁ ନହେଲେ ରେଫର କରିଦେବେ ଏଇ ସୁନାଖଳା କି ରଣପୁର ଯାଇକି ସେଠୁ ରେଫର କରିଦେବେ ମଧ୍ୟ କରିଦେବେ ଅସୁବିଧା କିଛି ନାହିଁ ନୟାଗଡ଼ ଭଲ ହେବ ଆଉ ଗୋଟିଏ କାମ କର ନହେଲେ ପେଟରେ ନହେଲେ ପାଣି ଜମିଛି ପାଣି ଜମିବା ଯୋଗୁଁ ଏମିତି ହେଉଛି ଆଉ ତା' ବ୍ୟବସ୍ଥା ଅଲ୍ଟ୍ରାସାଉଣ୍ଡ ବି ପି ଚେକ୍ ହେବ ଆଉ ଏସବୁ ବ୍ଲଡ଼ ଟେଷ୍ଟ କରାହେବ ୟୁରିନ୍ ଟେଷ୍ଟ ହେବ ଆଉ ଷ୍ଟୁଲ୍ ମଧ୍ୟ ଟେଷ୍ଟ ହେବ ଆଉ ଏତକ କଲେ କ'ଣ ରିପୋର୍ଟ ତା'ର ଆସିବ ଆସିଲା ପରେ ସେଇଟା ଠିକ୍ କରାହେବ ହଁ ନୟାଗଡ଼ ଗଭର୍ଣ୍ଣମେଣ୍ଟ ହସ୍ପିଟାଲକୁ ଯିବେ ହଁ ନୟାଗଡ଼ ଗଭର୍ଣ୍ଣମେଣ୍ଟ ହସ୍ପିଟାଲକୁ ଯିବେ ହଁ ହଁ ନମସ୍କାର